ହଁ କୁହନ୍ତୁ କୁହନ୍ତୁ କଣ କହିଲ

ଆବାଜ୍ ଶୁଭାଯାଉନି ଭଲସେ କୁହନ୍ତୁ ମୋର ବହି ନେବାର ଥିଲା ଓ କୋଉ ବହି କି ଓ ଆଉ ଟିକିଏ ଭଲସେ କୁହନ୍ତୁ ମୋ ଆବାଜ୍ଟା ତୁମର ଶୁଭାଯାଉନି ମୋ କାନକୁ ହଁ ରେ ବାବା ଭଲସେ କୁହ ଏଇଟା ମୋ ବିଲକୁଲ ଶୁଭାଯାଉନି ତୁମେ ଗୋଟେ କାମ କର ତୁମେ ମୋ ଲାଇବ୍ରେରୀକୁ ଆସ ଆଉ ସେଠିକାର ମୋତେ କହିବ ଆରେ ବାବା ତୁମେ କଣ କହୁଛ ମୁଁ ବୁଝି ପାରୁନି ତୁମେ ଗୋଟେ କାମ କର ତୁମେ ମୋ ଲାଇବ୍ରେରୀକୁ ଆସିଯାଅ ମୁଁ ସେ ଲାଇବ୍ରେରୀ ହଲ୍ରେ ଅଛି ଆଉ ସେଠିକି ଆସିଲେ ତୁମକୁ କୋଉ ବହି ଦରକାର ଅଛି ତୁମେ ସେ ବହିଟା କହିବ ଆମେ ଏଠୁ ଦେଖିକି ତୁମକୁ ଦେବି

ବହିଟା ନେଲାପରେ କଣ ହଁ ହଁ ତୁମ ତୁମର ଆଇ କାର୍ଡ଼ ଜରୁରୀ ତୁମର ଆଇ କାର୍ଡ଼ ନ ହେଲେ କେମିତି ବହି ଦେବି ମୁଁ ତୁମକୁ ଆଇ କାର୍ଡ଼ ଆଇ କାର୍ଡ଼ ଆଣିବାଟା ଜରୁରୀ ହେଲା ତୁମେ ଯେତେବେଳେ ବି ଆସିବ ଆଇ କାର୍ଡ଼ ସାଙ୍ଗରେ ଆଣିକି ଆସିବ ଏଠିକାର ତୁମର ବହି ନେଲା ବେଳେ ତୁମର ଦସ୍ତଖତ ନିଆଯିବ ହେଲା ତା ପରେ ତୁମକୁ ବହି ଦେବି

ହଁ ହଁ ତୁମେ ଯେତେବେଳେ ବହି ନେବ ତୁମର ବହି ନେଇ ସାରିଲା ପରେ ତୁମର ଗୋଟେ ଦସ୍ତଖତ ନିଆଯିବ ଏବଂ ତୁମେ ଯେତେ ଦିନ ପର୍ଯ୍ୟନ୍ତ ସେ ବହିଟାକୁ ପଢ଼ିବ ପଢ଼ି ସାରିଲା ପରେ ତୁମେ ସେ ବାହିଟାକୁ ଆଣିକି ପୁଣି ସେଇ ଲାଇବ୍ରେରୀରେ ଫେରେଇବ ଯଦି ତୁମର ବହିଟା ହଜିଯାଏ ତ ତୁମକୁ ଯୋଉ ଯେତେ ଟଙ୍କା ସେଥିରେ ଲେଖା ହେଇଥିବ ତାର ତୁମକୁ ତିନି ଗୁଣ ଟଙ୍କା ଦେବାକୁ ପଡ଼ିବ ଅଚ୍ଛା ଠିକ୍ ଅଛି ହଉ ଠିକ୍ ଅଛି ତୁମେ ଆସ ସେଠିକାର ଦେଖିବା ହଉ ଠିକ୍ ଅଛି